ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ନଅ ହଜାର ନଅଶହ ଅନେଶ୍ୱତ ଦଶହଜାର ପାଞ୍ଚଶହ ପଞ୍ଚୋସ୍ତରୀ ପାଞ୍ଚଲକ୍ଷ ତିରିଶହଜାର ଚାରିଶହ ତେପନ ଆଠ ଲକ୍ଷ ନଅ ହଜାର ସାତଶହ ସଇଁତିରିଶ ଅଠର ହଜାର ତିନିଶହ ପନ୍ଦର